ରୋଷେଇ କରିବା କେବଳ ମହିଳାମାନଙ୍କର କାମ ନୁହେଁ ପୁରୁଷମାନେ ମଧ୍ୟ ରୋଷେଇ କରିପାରିବେ ଆଉ ମୋ' ପରିବାରରେ ଯେତେବେଳେ ମୁଁ ଅସୁସ୍ଥ ଥାଏ ମୁଁ ନକରିପାରେ ମୋ ସ୍ୱାମୀ ମଧ୍ୟ ବେଳେବେଳେ ରୋଷେଇ କରିଦିଅନ୍ତି